ବାଇକ୍ ଚାଳନା କରିବା ସମୟରେ ବିଭିନ୍ନ ପ୍ରକାର ସମସ୍ୟା ଆସେ ଏକରେ ଟ୍ରାଫିକ୍ ସମସ୍ୟା ଦୁଇରେ ଗାଡ଼ି ଘୋଡ଼ା ଯେଉଁ ଗୁଡ଼ାକ ମାଡ଼ି ଆସନ୍ତି ନିଜ ଆଡ଼କୁ ସେଇଟା ଗୋଟିଏ ସମସ୍ୟା ବାଟରେ ଗାଈ ଗୋରୁ ଗୁଡ଼ିକ ଛିଡ଼ା ହୋଇଥାନ୍ତି ଶୋଇଥାନ୍ତି ତାହା ମଧ୍ୟ ସମସ୍ୟା ହୁଏ ଟ୍ରାଫିକ୍ରେ ବେଳେବେଳେ ସମସ୍ତେ ଟ୍ରାଫିକ୍ ନିୟମକୁ ମାନନ୍ତି ନାହିଁ ମନ ଇଛା ଟ୍ରାଫିକ୍ ଯଦିଓ ରେଡ଼୍ ଲାଇଟ୍ ଜଳୁଥାଏ ତାକୁ ନ ମାନି ମଧ୍ୟ ପଶିଯାଆନ୍ତି ଯେଉଁଠାରେ କି ସେମାନେ ଫାଇନ୍ ମଧ୍ୟ ଗଣିଥାନ୍ତି ଏହିପରି ବାଇକ୍ରେ ଗଲାବେଳେ ଖାଲ ଢିପ ରାସ୍ତାଘାଟ ଯଦି ଠିକ୍ ନଥିବ ତାହେଲେ ଦୁର୍ଘଟଣାରେ ସମ୍ମୁଖୀନ ହେବାର ବହୁତ ଆଶା ଅଛି